ମୁଁ ଯେହେତୁ ଜଣେ ଚାଷୀ ଏବଂ ଚାଷ କାମରେ ମୋର ଅଧିକ ସମୟ ଦିଏ ତେଣୁ ଫସଲର କେମିତି ଉତ୍ପାଦନକତା ଏବଂ ଗୁଣବତ୍ତା ବଢ଼ିବ ସେ ବିଷୟରେ ମୁଁ ଆଜି କିଛି କହୁଛି ପ୍ରଥମତଃ ମୁଁ ଗୋଟେ ଧାନ ଚାଷ ବିଷୟରେ କହୁଛି ଧାନ ଚାଷ କରିବାକୁ ହେଲେ ପ୍ରଥମେ ଆମକୁ କ'ଣ କରିବାକୁ ହୁଏ ନା ଜମିକୁ ପ୍ରଥମେ ଆମକୁ ହଳ କରିବାକୁ ପଡ଼େ ହଳ କରିବା ଦ୍ୱାରା କ'ଣ ହୁଏ ଅନାବନା ଯେତେ ସବୁ ଘାସ ଥାଏ ସେଗୁଡ଼ିକ ମରିଯାଏ ସେଗୁଡ଼ିକ ହେଲା ପରେ ଆମକୁ ବର୍ଷା ସମୟରେ କ'ଣ କରେ ଧାନ ଚାଷ କରିବା ପାଇଁ ଆମକୁ କ'ଣ କରିବାକୁ ପଡ଼େ ନା ତଳି ଦବା ପାଇଁ ପଡ଼େ ତଳି ଦବା ପାଇଁ ଆମକୁ କ'ଣ ନା ବିଲକୁ ଆମକୁ କାଦୁଅ କରିକି ତଳି ପକାଯାଏ ତଳି ପକାଇ ସାରିଲା ପରେ ଆମକୁ ବିଲରେ ଧାଡ଼ି ଓ ଧାଡ଼ି ହିସାବରେ ଧାନ ଲଗାଯାଏ ଲଗାଇ ଧାନ ଗଛ ଯେତେବେଳେ ଟିକେ ବଡ଼ ହେଇଆସିବ ସେତେବେଳେ ଆମକୁ ବିଲ ଭିତରେ ଯାହା ଥିବ ଅନାବନା ଘାସକୁ ଆମକୁ ପରିଷ୍କାର କରିବାକୁ ପଡ଼େ ଏବଂ ଆମକୁ ଫସଲ ଅଧିକ ଅମଳ କରିବା ପାଇଁ ଆମକୁ ଖତ ଗୋବର ଠିକ୍ ମାତ୍ରାରେ ଦେବାକୁ ପଡ଼େ ଏବଂ ଧାନ ଗଛ ଟିକେ ବଡ଼ ହେଇଗଲା ପରେ ବିଭିନ୍ନ ପ୍ରକାର କୀଟ ପତଙ୍ଗ ଲାଗନ୍ତି ଏବଂ ସେଥିପାଇଁ ଆମକୁ କିଛି ମାତ୍ରାରେ ବିଷ ମଧ୍ୟ ପ୍ରୟୋଗ କରିବାକୁ ପଡ଼ିଥାଏ ଧାନ କେତେବେଳେ ଟିକେ ବଡ଼ ହେଇଯାଏ ଚାରିପଟୁ ପୋକ ଲାଗନ୍ତି ଏବଂ ସେଥିପ୍ରତି ଆମକୁ ଟିକେ ଧ୍ୟାନ ଦେବାକୁ ପଡ଼େ ଧାନ ବଡ଼ ହେଲା ପରେ କିଭଳି ଭାବରେ ଆମେ ସେଥିରୁ ଅଧିକ ଅମଳ ପାଇବୁ ଏବଂ ସେଇଭଳିଆ ହିସାବରେ ଆଜିକାଲି ବଜାରରେ ତ ବିଭିନ୍ନ ପ୍ରକାର ଭିଟାମିନ୍ ଏବଂ ଅନ୍ୟାନ୍ୟ ଔଷଧ ମିଳୁଛି ସେଇଠି ପ୍ରୟୋଗ କଲେ ମଧ୍ୟ ଆମେ ଧାନକୁ ତା'ର ପରିମାଣଟା ବଢ଼ାଇ ପାରିବ ଏବଂ ତାଙ୍କର ଫସଲକୁ କି ଭଳିଆ ବଢ଼ାଇ ପାରିବ ସେ ବିଷୟରେ କିଛି ପଦକ୍ଷେପ ନେବାକୁ ପଡ଼େ ଆମ ମୋବାଇଲ୍ ଫୋନ୍ର ରବି ଓ ଖରିପ୍ ଫସଲ ଚାଷ କରୁ ରବି ସମୟରେ ଡାଲି ବାଦାମ ଆଳୁ ପନିପରିବା ବିଷୟରେ ଅଧିକାଂଶ ସମୟରେ ଧାନ ଚାଷ କରିଥାଉ ଆଉ ଆମକୁ ଘରେ ଖାଇବା ପାଇଁ କ'ଣ କରିବାକୁ ପଡ଼େ ନା ଆମକୁ ବାଡ଼ିରେ ପନିପରିବା ଚାଷ କରିବାକୁ ପଡ଼ିଥାଏ ବାଡ଼ିରେ ପନିପରିବା ଚାଷ ମଧ୍ୟରେ ଆମକୁ ବାଇଗଣ ହଉ କିମ୍ବା ବିଲାତି ହଉ ଆଉ ଧନିଆ ପତ୍ର କିମ୍ବା ଅନ୍ୟାନ୍ୟ ଚାଷ କରିବାକୁ ପଡ଼େ ପ୍ରଥମେ ପନିପରିବା ଚାଷ କରିବାକୁ ହେଲେ ଆମକୁ କ'ଣ ହୁଏ ନା ବାଡ଼ିରେ ପ୍ରଥମେ ହଳ କରିବାକୁ ପଡ଼େ ହଳ କରିବା ଦ୍ୱାରା ଆମର ଘାସ ବହୁମାତ୍ରାରେ ମରିଯାଆନ୍ତି ତା'ପରେ ସେଗୁଡ଼ିକୁ ଆମେ ପନିପରିବା ଲଗେଇଲା ବେଳେ କ'ଣ କରୁନା ମନ୍ଦା ମନ୍ଦା କରିକି ରଖିଥାଉ ଯଦି ଆମେ ବିହନ ଆଣିକି ଘରେ ତା'ର ତଳି ରୋଉ ତା'ହେଲେ ଆମକୁ ପ୍ରଥମେ ମନ୍ଦା କରିକି ତଳି ବଡ଼ ହେଲା ପରେ ପ୍ରତି ମନ୍ଦାରେ ଆମକୁ ଲଗାଇବା ପାଇଁ ଦିଆହୁଏ ଆଉ ସେଥିରେ ଗୋବର ଖତ ମଧ୍ୟ ପ୍ରୟୋଗ କରାଯାଏ ସେଥିରେ ଆମକୁ ସାର ଏଇଥିପାଇଁ ବେଶୀ ପ୍ରୟୋଗ କରାଯାଏ ନାହିଁ ଯେହେତୁ ଆମେ ସେଗୁଡ଼ିକ ଘରେ ଖାଇବୁ ତେଣୁ ଯେତେବେଳେ ବିଲାତି ଗଛମାନଙ୍କର ଲଗେଇଲେ ଫୁଲ ଆସିଗଲା ପରେ ସେଗୁଡ଼ିକ କିପରି ଭାବରେ ସୁରକ୍ଷିତ ରହିବ ସେ ଭଳିଆ ହିସାବରେ ଆମେ ତା'ର ଫୁଲ ଯେମିତି ମାଟିରେ ନ ପଡ଼ିକି ସେଗୁଡ଼ି ଉପରେ ରହିଲେ ତା'ର ଅମଳ ଅଧିକ ହବ ଏବଂ ଆମକୁ ଅମଳ ଅଧିକ ହେଲେ ଆମେ ଘରେ ଖାଇବା ସାଙ୍ଗରେ ବଜାରରେ ଯଦି ଯାଇକି କିଛି ବିକ୍ରି ମଧ୍ୟ କରିକି ଆମେ କିଛି ପଇସା ଅର୍ଜନ କରିପାରିବୁ